ମୁଁ ମୋତେ ମୁଁ ଡ୍ୟୁଟି ଯାଇଥିଲି ଡ୍ୟୁଟିରୁ ଫେରିଲା ଭିତରେ ମୋର ମୋତେ ଅତ୍ୟନ୍ତ ଭୋକ ହୋଇଥିଲା ବା ମୁଁ ରୋଷେଇ କରିବାରେ ମୋତେ ସମୟ ବି ପାଇନଥିଲି ସମୟର ଅଭାବ ଥିଲା ସେଥିପାଇଁ ମୁଁ ଗୋଟେ ଆମର ଇଏ ଗ୍ରୀନ୍ ଚିଲି ବି ଅଛି ଗୋଟେ ହୋଟେଲ୍ ଅଛି ରେଷ୍ଟୁରାଣ୍ଟ୍ ଅଛି ତା'ଠୁ ସେଇଠୁ ମୁଁ ଅର୍ଡ଼ର୍ କରିଥିଲି ଭାତ ଡାଲ୍ ଫ୍ରାଏ କିଛି ଚିପ୍ସ ଜିନିଷ ପାମ୍ପଡ଼ ଏହିସବୁ ଅର୍ଡ଼ର୍ କରିଥିଲି ଅର୍ଡ଼ର୍ କରିବାରୁ ସେ ମୋତେ ଠିକ୍ ଭାବରେ ଠିକ୍ ତାଙ୍କୁ ଫୋନ୍ କରିଥିଲି ତାରିଖ ହେଉଛି ଆମର ତାରିଖ ହେଉଛି ତାରିଖ ହେଉଛି ପାଞ୍ଚ ପାଞ୍ଚ ପାଞ୍ଚ ପାଞ୍ଚ ଦୁଇ ହଜାର ଚବିଶରେ ମୁଁ ଅର୍ଡ଼ର୍ କରିଥିଲି ସେ ଠିକ୍ ଯେତିକି ସମୟ ଅନୁସାରେ ତାଙ୍କୁ ଅର୍ଡ଼ର୍ କରିଥିଲି ସେହି ସମୟ ଅନୁସାରେ ସେ ଭାତ ଡାଲ୍ ଫ୍ରାଏ ଓ ଭଜା ଓ ପାମ୍ପଡ଼ ମୋତେ ଠିକ୍ ସମୟରେ ଆଣିଥିଲେ ଓ ମୁଁ ଖାଇସାରିକି ମୁଁ ଶାନ୍ତି ହିସାବରେ ମୁଁ ଆମର ଡ୍ୟୁଟିକୁ ମୁଁ ଯାଇଥିଲି ଡ୍ୟୁଟିକୁ ଯାଇଥିଲି ଡ୍ୟୁଟିକୁ ଯାଇଥିଲି ଡ୍ୟୁଟିକୁ ଯାଇସାରିଲା ଯାଇକି ମୁଁ ଶାନ୍ତିରେ ମୋର କାର୍ଯ୍ୟକ୍ରମରେ ପୁଣି ଲାଗିଥିଲି